ସାଧାରଣତଃ ଯାଜପୁର ଏକ ପ୍ଲାଣ୍ଟ କିମ୍ବା କମ୍ପାନୀର ଏରିଆ ଏଠାରେ ଲୋକମାନଙ୍କୁ ପ୍ରାୟ କିଛି ଜିନିଷ ଅସୁବିଧା ଯେମିତି କି ଯିବା ଆସିବାର ସୁବିଧା ଟା ଦେଖା ଦିଏ କାହିଁକି ନା ଏଠି ଅଧିକାଂଶ ସମୟ ସବୁବେଳେ ଗାଡ଼ି ବଡ଼ ବଡ଼ ଟ୍ରକ ସବୁ ଯିବା ଆସିବା କରନ୍ତି ଯାହାଦ୍ୱାରା ରାସ୍ତାଘାଟ ଗୁଡ଼ିକ ବହୁତ ଶୀଘ୍ର ନଷ୍ଟ ହୋଇଯାଏ ଯାହା ବି ହେଉ ସେଇଟାକୁ ସରକାର ମଧ୍ୟ ସେ ଦୃଷ୍ଟିରୁ ମାନେ ଚିନ୍ତା କରିବା ଦରକାର ଯେମିତି କି ସବୁବେଳେ ରାସ୍ତା ପୁରା ଭଲ ରହିବ ଯାହାଦ୍ୱାରା କେଉଁଠି ବି ଲୋକମାନଙ୍କର ଆକ୍ସିଡେଣ୍ଟ ହେବନି ଯେଉଁ ଲୋକ ମରି ଯାଉଛନ୍ତି ଏହି ଜିନିଷଟି ଯାଜପୁର ପାଇଁ ଟିକେ ଅଭାବ ରହୁଛି ଆଉ ଗୋଟିଏ ଜିନିଷ ହେଉଛି ମିଶନ ଶକ୍ତି ମିଶନ ଶକ୍ତି ଦ୍ଵାରା ସାଧାରଣତଃ ଗାଁ ଗାଁରେ ଯେଉଁ ଏସ ଏଚ ଜି ଗୃପ୍ ଅଛି ସେଗୁଡ଼ିକ ସରକାର କଣ କରୁଛନ୍ତି ସେ ଗୃପକୁ କିଛି ପଇସା ଦେଇ ଗାଁରେ ଥିବା ସ୍ତ୍ରୀ ଲୋକମାନଙ୍କୁ ସମ୍ବଳ କରିପାରୁଛନ୍ତି ସେମାନେ ତାଙ୍କର ନିଜସ୍ୱ ରୋଜଗାର କିଛି କରିପାରୁଛନ୍ତି ଓ ଯେଉଁ ଗରିବ ପରିବାରଟିଏ ସେଇ ପଇସା ନେଇକି ମଧ୍ୟ କିଛି ଗୋଟିଏ ବେପାର କରି ତାର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରୁଛି